ବଙ୍ଗାଳୀ ଭାଷାରୁ ଓଡ଼ିଆ ଭାଷା ତିଆରିିତି ହେଇଛି ତା'ପରେ ହିନ୍ଦୀ ତା'ପରେ ବହୁତ ପଶ୍ଚିମ ଓଡ଼ି ପଶ୍ଚିମ ଓଡ଼ିଆ ହଉ ବାଙ୍ଗାଲାଦେଶ ବାଙ୍ଗାଲା ବଙ୍ଗାଳୀ ଭାଷା ହେଇଛି ଓଡ଼ିଶାରେ ବହୁତ ପ୍ରାଚୀନ ଭାଷା ବଙ୍ଗାଳୀ ଭାଷା ତେଣୁ ଆମେ ଓଡ଼ି ଓଡ଼ିଶାରେ ବହୁତ ପ୍ରାଚୀନ ବଙ୍ଗାଳୀ ଭାଷା ବଙ୍ଗାଳୀ ଭାଷାରୁ ବଙ୍ଗାଳୀ ଭାଷା ଓଡ଼ିଆ ଭାଷା ତିଆରି ହେଇଛି ତା'ପରେ ହିନ୍ଦୀ ସାଂସ୍କୃତି ବହୁତ ପ୍ରାଚୀନ ଭାଷା ତିଆରି ହେଇଛି ଆମେ ବହୁତ ଦୁଃଖର ବଙ୍ଗାଳୀ ଭାଷା ଆମେ ବହୁତ ଦୁଃଖରୁ କହୁଛୁ ଆମ ଓଡ଼ିଶା ପଶ୍ଚିମ ସବୁଆଡ଼ୁ ବଙ୍ଗାଳୀ ଭାଷା କୁହାଯାଉଛି ସେଣୁ ଆମେ ବଙ୍ଗାଳୀରୁ ଓଡ଼ିଆ ଓଡ଼ିଆ ଭାଷା ତିଆରି ହେଇଛି ଓଡ଼ିଆ ବହୁତ ବହୁତ ଭଲ ଆସ ବଙ୍ଗାଳୀରୁ ଓଡ଼ିଆ ହେଇଛି ତେଣୁ ଆମେ ପ୍ରାଚୀନ ଭାଷା ବଙ୍ଗାଳୀ ବଙ୍ଗାଳୀ ଓଡ଼ିଆ ରୁ ହେଇଛି ତେଣୁ ଆମେ ବହୁତ କଠିନ ବଙ୍ଗାଳୀ ରୁ ଓଡ଼ିଆ ଓଡ଼ିଆ ରୁ ବଙ୍ଗାଳୀ ବଙ୍ଗାଳୀ ରୁ ହେଇଛି ତେଣୁ ଆମେ ଓଡ଼ିଶାବାସୀ ଏବଂ ପଶ୍ଚିମବଙ୍ଗରୁ ସବୁ ଓଡ଼ିଆ ବେଶି ବଙ୍ଗାଳୀ କୁହାଯାଇଛି ବଙ୍ଗାଳୀ ଭାଷାରୁ ଓଡ଼ିଆ ହେଉଛି ତା'ପରେ ସାଂସ୍କୃତି ତା'ପରେ ବହୁତ ଅନ୍ୟକୁ ଅନ୍ୟ ଭାଷା ବାହାରୁଛି ତା'ପରେ ବହୁତ କଠିନ ବଙ୍ଗାଳୀ ଭାଷାରୁ ଓଡ଼ିଆ ଭାଷା ବି ବେଟର୍ ହିନ୍ଦୀ ତା'ପରେ ସାଂସ୍କୃତ ଅନ୍ୟାନ୍ୟ ଅନ୍ୟାନ୍ୟ ଭାଷା ଆସୁଛି ତେଣୁ ଆମେ ବଙ୍ଗାଳୀରୁ ଓଡ଼ିଆ ଓଡ଼ିଆରୁ ବଙ୍ଗାଳୀ ଆମେ ବହୁତ କଠିନ ହିସାବରେ କୁହାଯାଉଛି ତେଣୁ ଆମେ ବହୁତ ସଂଗଠିତ ଓଡ଼ିଆରୁ ବଙ୍ଗାଳୀ ବଙ୍ଗାଳୀରୁ ଓଡ଼ିଆ କୁହାଯାଇଛି ତା'ପରେ ସାଂସ୍କୃତ ତା'ପରେ ହିନ୍ଦୀ ଆଉ ପ୍ରାଚୀନ ପ୍ରାଚୀନ ଭାଷା ଦ୍ୱାରା ଗଠିତ ଆମର ଶେଷ ବଙ୍ଗାଳୀରୁ ଓଡ଼ିଆ ଓଡ଼ିଆ ହେଇକି ତେଣୁ ଆମେ ବହୁତ କଠିନ ହିସାବରେ ବହୁତ କଠିନ ଓ ଶବ୍ଦ ଓ ବଙ୍ଗାଳୀ ଭାଷା ବହୁତ ବହୁତ କଠିନ କଠିନ ଶବ୍ଦ ବଙ୍ଗାଳୀ ଭାଷାରୁ ଓଡ଼ିଆ ହେଉଛି ଓଡ଼ିଆରୁ ସାଂସ୍କୃତି ହେଇଛି ତେଣୁ